ଆମ ଓଡ଼ିଶା ରାଜ୍ୟରେ ଯେଉଁ ସବୁ କୃଷି ଶିଳ୍ପାନୁଷ୍ଠାନଗୁଡ଼ିକ ତିଆରି କରାଯାଇଛି ତାହା କିଭଳି ଭାବରେ ଲୋକମାନଙ୍କୁ ଶିକ୍ଷା ଦିଆଯିବ ଏବଂ ସେହି କୃଷି ଶିଳ୍ପକୁ ଅଗ୍ରଗତି କରାଯିବା ତା ପ୍ରତି ଧ୍ୟାନ ଦେବାକୁ ଆମକୁ ପଡ଼ିବ ଆମ ରାଜ୍ୟରେ କୋଣ ଅନୁକୋଣରେ ଅନେକଗୁଡ଼ିଏ ଛୋଟ ବଡ଼ ଶିଳ୍ପାନୁଷ୍ଠାନ କରାଯାଇଛି ସେହି ଶିଳ୍ପାନୁଷ୍ଠାନରେ ଅନେକଗୁଡ଼ିଏ ଶିକ୍ଷକ ବା ଏଜୁକେଟେଡ଼୍ ବା ବ୍ୟକ୍ତିଗତ ବା ଶିକ୍ଷକ ତାଙ୍କ ପରିଚାଳନାରେ ଅନେକ କାମ ମଧ୍ୟ ହୋଇଥାଏ ଏହିପରି ଭାବରେ ସମସ୍ତଙ୍କୁ ଦ୍ରବ୍ୟ ଦିଆଯାଇଛି ଯେ କିଭଳି ଭାବରେ ଶିଳ୍ପାନୁଷ୍ଠାନଗୁଡ଼ିକ ତିଆରି କରି ସେହି ଜିନିଷକୁ ପ୍ରୟୋଗ କରାଯିବ ଏବଂ ବୈଷୟିକ କ୍ଷେତ୍ରରେ ଲାଭଦାୟକ ହୋଇପାରିବେ ତାହା ମଧ୍ୟ କୁହାଯାଏ ଏହିସବୁ ଉତ୍ପାଦନରେ ଯେଉଁ ସବୁ ଉତ୍ପାଦ ବାହାରି ବାହାରି ଗୁଣ କିପରି ଏବଂ ଲୋକଙ୍କୁ କିଭଳି ଭାବରେ ଜଣାଯାଏ ତାହା ଲାଗୁ କରାଯାଇଛି ତାହା ମଧ୍ୟ ଆବଶ୍ୟକ ଯଦି ଭଲ ଲାଗୁଥାଏ ସେହି ଉତ୍ପାଦନ ଆହୁରି ଆଉଗକୁ ମଧ୍ୟ ପଡ଼ିପାରେ ଯଦି ଆମେ ଗୋଟିଏ ଜାଗାରେ ଚାଷ କରିଥାଉଁ ସେଥିରୁ ଯେଉଁ ସବୁ ଜିନିଷ ଉତ୍ପାଦନ ହୋଇଥାଏ ତାହାକୁ ଦେଖିଲେ ସ୍ଥାନରେ ଗୋଟିଏ ଉଙ୍କି ମାରିଥାଏ ଏହି ଜିନିଷ ଭଲ ଭାବରେ ଆହୁରି ମଧ୍ୟ ପ୍ରୟୋଗ ହେଲେ ହୋଇପାରିବ ସେଥିପାଇଁ ବୈଷୟିକ କ୍ଷେତ୍ରରେ କୁହାଯାଇଛି ଲୋକଙ୍କୁ କିଭଳି ଭାବରେ ଜଣାଇବାର ତାହା ମଧ୍ୟ ବୈଷୟିକ କ୍ଷେତ୍ରରେ ଅଗ୍ରଗତି କରାଯାଇଛି